ଆମ ଭାରତରେ ଯୌଥ ପରିବାର ଦେଖିବାକୁ ମିଳିଥାଏ ଏବଂ ବଡ଼ମାନଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି ଗୁରୁପୂର୍ଣ୍ଣିମା ପିତୃପୁରୁଷଙ୍କ ଶ୍ରାଦ୍ଧ ଆରେଞ୍ଜ ମ୍ୟାରେଜ୍ ଇତ୍ୟାଦିର ଇତ୍ୟାଦିର ବ୍ୟବସ୍ଥା ଥାଏ ଯାହାକି ଅନ୍ୟ ରାଷ୍ଟ୍ରମାନଙ୍କରେ ଦେଖାଯାଏ ନାହିଁ ଯୌଥ ପରିବାରରେ ସମସ୍ତେ ପରସ୍ପର ସହିତ ମିଳିମିଶି ଚଳନ୍ତି ଯାହାକି ଅନ୍ୟ ରାଷ୍ଟ୍ରମାନଙ୍କରେ ଦେଖାଯାଏ ନାହିଁ ଏବଂ ପିତୃପୁରୁଷଙ୍କର ଶ୍ରାଦ୍ଧ ମଧ୍ୟ ଦିଆଯାଏ ଯୋଉ ପିତୃପୁରୁଷ ଅଛନ୍ତି ସେମାନଙ୍କର ଶ୍ରାଦ୍ଧ ଦିଆଯାଏ କିନ୍ତୁ ଅନ୍ୟ ରାଷ୍ଟ୍ରରେ ଏସବୁ ଜିନିଷ ଦେଖିବାକୁ ଆମେ ମିଳିନଥାଏ ଆଉ ଯେତେବେଳେ ପିଲାଙ୍କ ବିବାହ କରାଯାଏ ସେତବେଳେ ବାପ ମାଁ ମାନେ ଠିକ୍ କରନ୍ତି କିନ୍ତୁ ଅନ୍ୟ ଦେଶରେ ଦେଖିବାକୁ ଗଲେ ସିଏ ନିଜ ମନ ଇଚ୍ଛାରେ ବିବାହ କରିଥାନ୍ତି ଏସବୁ ଜିନିଷ ଦେଖାଯାଇଥାଏ ଅନ୍ୟ ସଂସ୍କୃତିକ ପରମ୍ପରା ଠାରୁ ଆମ ଭାରତ ର ପରମ୍ପରା ପୁରା ଭିନ୍ନ ଅଟେ ଆମ ଭାରତର ପରମ୍ପରା ବିଭିନ୍ନ ପ୍ରକାର ବହୁତ ପ୍ରମୁଖ ଅଟେ